ବଜାରରେ ମହିନ୍ଦ୍ରା ସୋନାଲିକା ଟାଟା ଇତ୍ୟାଦି କମ୍ପାନୀର ବିଭିନ୍ନ ପ୍ରକାର ଟ୍ରାକ୍ଟର ଦେଖାଯାଉଛି ସେଗୁଡ଼ିକ ଆମର ବିଭିନ୍ନ ପ୍ରକାରର ଉପଯୋଗୀରେ ବ୍ୟବହାର ହଉଛି ଯେମିତିକି ଚାଷ କରିବା ହଳ କରିବା ଅମଳ ଶସ୍ୟ ଅମଳ କରିବା ମୁଗ ଚଣା ଧାନ ଅମଳ କରିବା ବା ଜିନିଷପତ୍ର ବୋହି ନେବା ଇତ୍ୟାଦି ଜିନିଷପତ୍ର ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ବୋହି ନେବା ପଥର ବୋହିବା ଚିପ୍ସ ବୋହିବା ଏହିସବୁ ବିଭିନ୍ନପ୍ରକାର କାର୍ଯ୍ୟ କରୁଛି ଯାହାକି ପାରମ୍ପରିକ ପଦ୍ଧତିଠାରୁ ଆହୁରି ଉନ୍ନତିଶୀଳ ପାରମ୍ପରିକ ପଦ୍ଧତିରେ ଶଗଡ଼ରେ ବା ହଳ ବଳଦରେ ଯେଉଁ କାର୍ଯ୍ୟ ଦିନ ଦିନ ଧରି ବା ବହୁସମୟ ଧରି ସମୟ ସମୟଦ୍ଵାରା ହେଇପାରୁନଥିଲା ଟ୍ରାକ୍ଟର ଦ୍ଵାରା ତାହା ଖୁବ୍ କମ୍ ସମୟରେ ସେ ଆମର ପ୍ରତ୍ୟେକ କାର୍ଯ୍ୟକୁ କରିପାରୁଛି ହଳଦ ହଳ ଲଙ୍ଗଳକୁ ବ୍ୟବହାର କରି ଚାଷୀଟିଏ ଯେତେବେଳେ କୃଷି କାର୍ଯ୍ୟରେ ମାଟିକୁ ପାଣି ସହିତ ମିଶେଇ କୃଷିକାର୍ଯ୍ୟ ମାଟି ପାଣି ମିଶି କୃଷିକାର୍ଯ୍ୟ କରୁଥିଲା ବା ତାକୁ ଧାନ ବୁଣିବା ସମୟରେ ବ୍ୟବହାର କରୁଥିଲା ହଳକୁ ସେଇ ସମୟରେ କାଦୁଅ କରିବାରେ ଟ୍ରାକ୍ଟର ଖୁବ୍ କମ୍ ସମୟରେ ବହୁତ ଚାଷଜମିକୁ କାଦୁଅ କରିପାରେ ଓ ଖୁବ୍ କମ୍ ସମୟରେ ରୋପଣ ମାଧ୍ୟମରେ ମଧ୍ୟ ତାହା ରୁପିତ ହେଇପାରେ ଯାହାଫଳରେ ଶସ୍ୟ ଅମଳ ଆଣିବା ରୋପଣ କରିବା ବା ମାଟିକୁ ହଳ କରିବା କାଦୁଅ କରିବା ଇତ୍ୟାଦି କାର୍ଯ୍ୟରେ ଟ୍ରାକ୍ଟର ବହୁତ ଉପଯୋଗୀ ପାରମ୍ପରିକ ଆଉ ପୁରାତନ କୃଷିପ୍ରଣାଳୀଠାରୁ ବର୍ତ୍ତମାନର କୃଷିପ୍ରଣାଳୀ ଅନେକ ଉନ୍ନତ